ବୈଷୟିକ ଜ୍ଞାନ ଆମ ପରିବାରର ବହୁତ ଭଲ ବହୁତ ଭଲ ହୋଇଥାଏ କାରଣ ମୋବାଇଲ୍ ଫୋନ୍ ମୋବାଇଲ୍ ଫୋନ୍ର ୟୁଜ୍ କରିବା ବହୁତ ସହଜ ହୋଇଥାଏ ଏବଂ ବହୁତ ପ୍ରକାରର ଆମକୁ ବେନିଫିଟ୍ ମଧ୍ୟ ମିଳିଥାଏ ମୋବାଇଲ୍ ଫୋନ୍ ଚଲେଇଲା ବେଳେ ଆମେ ବଟନ୍ ଚିପା ମୋବାଇଲରେ ବହୁତ ପ୍ରକାରର ଆମେ ପାଇନଥାଉ ଉପାୟ କିନ୍ତୁ ଯେତେବେଳେ ଆମେ ସ୍କ୍ରିନ୍ ଟଚ୍ ମୋବାଇଲ୍ ଚଳାଉ ତ ବହୁତ ଭଲ ହୋଇଥାଏ କାରଣ କୌଣସି ଏକ ସପିଂ କରିବାକୁ ହେଲେ ତ ଆମେ ଅନ୍ଲାଇନ୍ ସପିଂ କରିପାରିଥାଉ ବିଭିନ୍ନ ପ୍ରକାରର ଟିଭି ସୋ ମଧ୍ୟ ମୋବାଇଲରେ ଉପଲବ୍ଧ ଅଛି ତ ଏଇଟା ମୋ ପାଇଁ ମୋତେ ଲାଗୁଛି କି ଏଇଟା ବହୁତ ଭଲ କାରଣ ମୋବାଇଲ୍ ଚଳେଇବାଟା ବହୁତ ସହଜ ବହୁତ ଲୋକ ବି ମୋବାଇଲ୍ ଚଲେଇ ପାରିବେ ବହୁତ ସହଜରେ ଏବେ ମଧ୍ୟ ଫାଇବ ଜି ବି ହୋଇଗଲାଣି ଫାଇବ ଯେବେ ଫାଇବ ଜି ହେଲା ଫଳରେ ବହୁତ ପ୍ରକାରର ନେଟ୍ ନେଟୱାର୍କ ପ୍ରୋବ୍ଲେମ ହେଉଛି ତ ହେବନି ସେଇଟା କମିଯିବ ବହୁତ ପ୍ରକାରର ଭଲ ଟିଭି ଚ୍ୟାନେଲ୍ ବି ଆସିପାରିବ ଆମ ମୋବାଇଲ୍ ଫୋନ୍ରେ